ମୁଁ ଟୂଥ୍ପେଷ୍ଟକୁ ଗୁଟେ ଆଣିଥିଲି ଆଉ ତାକୁ ବ୍ରସ୍ରେ ଲଗେଇ ଘଷିଲି ମୋ ଦାନ୍ତ ବହୁତ ବିନ୍ଧୁଥୁଲା ବହୁତ ବିନ୍ଧେ ମୁଁ ଶୁଇପାରେନି ଖାଇପାରେନି ମୋର ଏବେ ବିନ୍ଧା ଟିକେ କମ ସେଟା ରାମଦେବ ବାବାଙ୍କର ତାଙ୍କର ପ୍ରଡ଼କ୍ଟ ବହୁତ ଭଲ ପ୍ରଡ଼କ୍ଟ ତାକୁ ଲଗେଇଲେ ବହୁତ ଭଲ ଉପକାର ଆମେ ପାଉଛେ ମୋର ଦାନ୍ତର ବହୁତ ଉନ୍ନତି ହେଇଛି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ସେଇ ଟୂଥ୍ପେଷ୍ଟ ଲଗେଇବା ଦରକାର